ଆଜ୍ଞା କୁହନ୍ତୁ

ଆଜ୍ଞା ଆପଣ କେନ୍ଦ୍ରାପଡ଼ା ରୋଡ଼୍ ଜାଣିଥିବେ ଆପଣ କେନ୍ଦ୍ରାପଡ଼ା ରୋଡ଼୍ ଜାଣିଥିବେ କେନ୍ଦ୍ରାପଡ଼ା ରୋଡ଼୍ରୁ ବଳଦେବ ମନ୍ଦିର ସାଇଡ଼୍କୁ ଚାଲିଯିବେ ସେଇଠି ଗୋଟେ ଅଛି ଜଗନ୍ନାଥ ଷ୍ଟେସନ୍ ଆଜ୍ଞା ଆମ ଦୋକାନ ହେଉଛି ସେଇଠି ତ ଆପଣ ଚାହିଁଲେ ସେଇଠୁ ସମ୍ବଲପୁରୀ ଶାଢ଼ୀ କିଣି ପାରିବେ ଆଜ୍ଞା ଆଜ୍ଞା ମ୍ୟାମ୍ ଶୁଣନ୍ତୁ ଆମେ ଶାଢ଼ୀ ବିକ୍ରୀ ପାଇଁ ଆଣିଛେ ଏଠିକି ତ ଆମେ ଡାଇରେକ୍ଟ୍ ସମ୍ବଲପୁରରୁ ହିଁ ଶାଢ଼ୀ ଆଣିଛୁ ତ ସେଥିପାଇଁ ସେଥିପାଇଁ ସମ୍ବଲପୁରର ଡିଜାଇନିଙ୍ଗ ଏବଂ ସମ୍ବଲପୁରର ହାତ ଡିଜାଇନିଙ୍ଗ ସବୁ ଆମେ ସମ୍ବଲପୁରରୁ ହିଁ ଆଣିଛୁ ଆଜିର ଟ୍ରେଣ୍ଡ୍ରେ ସମ୍ବଲପୁରୀ ଶାଢ଼ୀ ହିଁ ଚାଲିଛି ତ ଆପଣ ଚାହିଁଲେ ଆମ ଦୋକାନକୁ ଆସି ପାରନ୍ତି ଏବଂ ସମ୍ବଲପୁରୀ ଶାଢ଼ୀର କପଡ଼ା ବି ଜାଣି ପାରନ୍ତି ତା'ର କପଡ଼ା ଅତି ସଫ୍ଟ ଏବଂ ତା'କୁ ଧୋଇଲା ପରେ ବି ସେ ରଙ୍ଗ ବି ଧୁଏନି କି ତା'ର ରଙ୍ଗ ରେଡ଼୍ ବା ବ୍ଲାକ୍ ଯେକୌଣସି ଚାହିଁଲେ ବି ଆପଣ ନେଇପାରିବେ ଆମର ସମ୍ବଲପୁରୀ ଶାଢ଼ୀ ବହୁ ପ୍ରକାର ଭେରାଇଟି ପ୍ରକାର ଡିଜାଇନ୍ ଅଛି ଆପଣ ଥରେ ଆସିକିନି ବାସ୍ ସେହି ଡିଜାଇନ୍କୁ ଦେଖିକି ଯାନ୍ତୁ ତା'ପରେ ଆମ ଦୋକାନ ବିଷୟରେ କହିବେ ଆଜ୍ଞା ମ୍ୟାମ୍ ଆମର ସର୍ବନିମ୍ନ ରେଞ୍ଜ ଅଢ଼େଇ ହଜାରରୁ ଅଢ଼େଇ ହଜାରରୁ ଆମର ସର୍ବନିମ୍ନ ତ ଆପଣ ତା ଉପରକୁ ହାଇ ଲେବଲ୍ର ବି ଦେଖିଦେଇ ପାରନ୍ତି କିନ୍ତୁ ଥରେ ଆମେ ଆମ ଲୋକେସନ୍ ଆପଣଙ୍କ ହ୍ଵାଟ୍ସଅପ୍କୁ ନମ୍ବର୍ ଦେଲେ ଆମେ ଆପଣଙ୍କ ଆମ ଆମ ଲୋକେସନ୍ଟା ଆପଣ ହ୍ଵାଟ୍ସଅପ୍ ନମ୍ବର୍କୁ ପଠାଇ ଦେବୁ ତ ଆପଣ ସେଥିରୁ ଦେଖିକି ଆସି ଯାଇ ପାରିବେ ଏବଂ ଆପଣ ଦେଖି ପାରିବେ ଆପଣ ଯଦି ବିଶ୍ୱାସ ବି ହେଉନି ଆମେ ଆମ ଆପଣଙ୍କ ତଳେ ନମ୍ବର୍ ବି ଦେଇଛୁ ଆପଣ ଯଦି ଚାହିଁବେ ଶାଢ଼ୀ ଯଦି ଖରାପ ପାଇଲେ କି କୌଣସି କାରଣରୁ ଧୋଇଗଲା ଆପଣ ଆସି ଆମ ଦୋକାନରେ ବା ଆମ ସପ୍ରେ ରିଟର୍ନ୍ ବି କରିଯାଇ ପାରିବେ ଏବଂ ତା'ର ରଙ୍ଗ କ୍ଵାଲିଟି ଏକ ନମ୍ବର୍ କ୍ଵାଲିଟି ଏବଂ ଏକ ନମ୍ବର୍ ରଙ୍ଗ ତ ଆପଣ ଖାଲି ଆସି ଥରେ ଦେଖିଗଲେ ଏତିକି ଆମେ ଚାହୁଁଛୁ ଆପଣ ଥରେ ଆସି ଦେଖିଯାନ୍ତୁ

ମିନିମମ୍ ସତୁରୀ କିଲୋମିଟର

ଆଜ୍ଞା ଆମେ ଭଲ ପ୍ରଡ଼କ୍ଟ୍ ରଖିଛୁ ଆପଣ ବି ଯଦି କହିବେ ଆପଣଙ୍କ ଲୋକେସନ୍ ପଠାଇବେ ଆମେ ବି ଆପଣଙ୍କ ଘରେ ହୋମ୍ ଡେଲିଭେରୀ ବି କରି ଦେଇପାରିବୁ କିନ୍ତୁ ଆପଣଙ୍କୁ ଏତିକି ଡେଲିଭରୀର ଚାର୍ଜ୍ଟା ଦେବାକୁ ପଡ଼ିବ

ଆଜ୍ଞା ଆପଣଙ୍କ ଉପରେ ଡିପେଣ୍ଡ୍ ଆପଣ କ'ଣ କରିବେ ତ ଆମେ ଆମ କତିରୁ ସବୁ ସୁବିଧା ଆପଣଙ୍କୁ ଯୋଗାଇ ଦେଇଛୁ

ଆଜ୍ଞା ଆମେ ରଖୁଛୁ ଆପଣ ଆସିକି ବୁଝି ଦେଇ ପାରନ୍ତି